ମୁଁ ଦୁଇଦିନ ପୂର୍ବରୁ ଆଣିଥିବା ସାବୁନ ଲଗେଇବାରୁ ବହୁତ ଭଲ ଲାଗୁଛି ଆଉ ଫ୍ରେଶ ଲାଗୁଛି ଆଉ ଫ୍ରେଶ ଲାଗିବା ଦ୍ଵାରା ମାନେ କୁଣ୍ଡିଆ ମୁଣ୍ଡିଆ ବହୁତ ବନ୍ଦ ରହୁଛି ଆଉ ସ୍ମେଲଟାବି ଭଲ ରହୁଛି ସ୍ମେଲ ରହିବା ଦ୍ଵାରାବି ପାଖା ପାଖି ଲୋକବି ଭଲ ଫିଲ୍ କରୁଛନ୍ତି ଆଉ ମୁଁ ଭାବୁଛି ଏଥିରୁ ଆଉ କିଣିବାକୁ କିଣିକି ଇଉଜ୍ କରିବାକୁ ଚାହୁଁଛି